ଭାରତରେ ଅନେକ ରାଜନୈତିକ ଦଳ ଅଛି ସେହି ଦଳରେ ରହୁଥିବା ଲୋକମାନେ ନିଜ ନିଜ ଦଳ ପାଇଁ କାମ କରିଥାନ୍ତି କିଛି ଲୋକଙ୍କର ଇଚ୍ଛା ଥାଏ ଭାରତକୁ ଭଲ ଦେଶରେ ପରିଣତ କରିବା ଆଉ କିଛି ଲୋକମାନଙ୍କର ଇଚ୍ଛା ଥାଏ ନିଜର ସ୍ଵାର୍ଥ ସ୍ଵାର୍ଥବାଦୀ ଲୋକମାନେ ସବୁବେଳେ ଚେଷ୍ଟା କରିଥାନ୍ତି ଦେଶର ଧନକୁ ହଡ଼ପ କରି ନିଜ କାମରେ ନିୟୋଜିତ କରିଥାନ୍ତି ଏଇ ଗଣତନ୍ତ୍ର ଭାରତରେ ଯାହାକି ଦୁଃଖର ଘଟଣା ଦଳର ସ୍ଵାର୍ଥବାଦୀ ଲୋକମାନଙ୍କର ଏଇ ସବୁ ନୀତି ମୋତେ ଆଦୌଁ ଭଲ ଲାଗେନା ଲାଗୁନଥାଏ କିନ୍ତୁ ଯେଉଁମାନେ ସମାଜକୁ ଭଲ ରାସ୍ତା କରିଦେଇଥାନ୍ତି ଓ ସମାଜର ମଙ୍ଗଳ କରିଥାନ୍ତି ସେମାନଙ୍କର ନୀତି ଆଦର୍ଶ ଭଲ ଲାଗେ ମୋର ପ୍ରିୟ ନେତାଙ୍କର ନାମ ହେଲା ନବୀନ ପଟ୍ଟନାୟକ ମୁଁ ଯେବେ ତାଙ୍କୁ କେଉଁଠି ଦେଖିବି ଏମିତିକା ନିର୍ମଳ ଶାସନ କେଉଁଠାରୁ ଶିଖିଲେ